ହ୍ୟାଲୋ ହଁ ହଁ କୁହନ୍ତୁ ହଁ ଏଇଟା ହଁ ବରା ସିଙ୍ଗଡ଼ା ପିସ୍ ନଉଛୁ ବରା ସିଙ୍ଗଡ଼ା କଟ୍ଲେଟ୍ ଆଳୁଚପ୍ ସବୁ ବନାହେଉଛି ଆଉ ଦଶ ଟଙ୍କା ଲେଖା ଗୋଟେ ଗୋଟେ ପିସ୍ ନିଆହେଉଛି କଲକତାରେ ହେଲେ କହିଲେ ତୁମର ସେଇଠି ମିଳୁଥିବେ ମାନେ ୱାର୍କର୍ ମିଳୁଥିବେ ଆମର ଏଇଠୁ ସବୁ ୱାର୍କର୍ମାନେ ସବୁ ଦାଦନ ଖଟିବାକୁ ବାହାରକୁ ପଳାଉଛନ୍ତି କିଏ ନାହାନ୍ତି ସେଥିପାଇଁ ହେଲେ ଓଡ଼ିଶାରେ ଆମର ବେଶୀ ଟିକିଏ ରେଟ୍ ହେଉଛି ଏ ସବୁ ଜିନିଷ ଆଉ ହଁ ହଉ କେବେ ଯିବ କ'ଣ କହିଲେ ମୋବାଇଲ୍ ନମ୍ବର୍ ନେଇଥାଅ ଡାକିଲେ ହେଲେ କନ୍ତୁ ଯିବୁ ଆମେ ଯେଉଁଠି ହେଲେ ତ ଷ୍ଟଲ୍ ପକାଇ କରିବା କଥା ଆଉ

ତୁମର ସେଇଠି ଯଦି ସୁବିଧା ହେଲେ ବୋଇଲେ ଆମେ ହେରି ମଧ୍ୟ ସେଇଠି କରିବୁ ହଁ ହଁ ହଁ ହଁ ନମ୍ବର୍ ଦେଇଥିବ ନମ୍ବର୍ ଯେତେବେଳେ ଫୋନ୍ କରିବ ଆମେ ତାକୁ ଧରିକି ଯିବୁ ସେଠିକି

ହଁ ହଁ ହଁ ତୁମେ ଫୋନ୍ କରିବ କେବେକୁ ଯିବାକୁ ତାକୁ ଧରି ଆମେ ସବୁ ସାମାନ ପତ୍ର ଧରିକି ଯିବୁ ସେଠିକି ଆଉ ଆଉ ଖାଲି ଗଲେ କ'ଣ କରିପାରିବୁ କି ଆମେ ଷ୍ଟଲ୍ର ସବୁ ଜିନିଷ ପତ୍ର ଧରିକି ଗଲେ ନା ଆମେ ସେଇଠି ବନାଇବୁ ହଁ ଯେଉଁଠୁ ପାଞ୍ଚ ପଇସା ମିଳିବ ଯେଉଁଠି ସୁବିଧା ହେବ ଆମେ ସେଇଠି ଯିବା ନା ଆଉ ଏଇଠି ତ